ମୁଁ କେବେ ମୋ ରୋଷେଇକୁ ଭାବରେ ତିଆରି କରିବାକୁ ଚିନ୍ତା କରି ନାହିଁ କାରଣ ମୋତେ ଏମିତି କରିବା ପସନ୍ଦ ନୁହେଁ ମୋତେ ରୋଷେଇ କରିବାକୁ ବହୁତ ଭଲ ଲାଗେ ହେଲେ ମୁଁ କେବେ ବିି ମୋ ରୋଷେଇକୁ ବୃତ୍ତି ଭାବରେ ତିଆରି କରିବାକୁ ଚିନ୍ତା କରି ନାହିଁ ମୁଁ ଯଦି ଯଦି ଏମିତି କରିବାକୁ ମୋ ପରିବାର ଲୋକଙ୍କୁ କହିବି ତେବେ ସେମାନେ ମୋତେ ମନା କରିବେ କାରଣ ସେମାନଙ୍କୁ ବି ଏମିତି କରିବା ପସନ୍ଦ ନୁହେଁ ଯେ ରୋଷେଇକୁ ବୃତ୍ତି ଭାବରେ ଭାବରେ ତିଆରି କରି ବା ମୁଁ କେବଳ ଆମ ନିଜ ଘରେ ନିଜ ଘରେ ହିଁ ରୋଷେଇ କରିଥାଏ ମୋତେ ରୋଷେଇ କରିବାକୁ ବହୁତ ଭଲ ମଧ୍ୟ ଲାଗେ ମୋତେ ପ୍ରଥମେ ରୋଷେଇ କରିବାକୁ ଭଲ ଲାଗୁ ନଥିଲା ହେଲେ ମୋ ମାଆ ମୋତେ ପ୍ରତିଦିନ ରୋଷେଇ ଏମିତି ଶିଖାଇ ଦେଲେ ଯେ ମୋତେ ଆଉ ରୋଷେଇ କରିବାକୁ ଭଲ ଲାଗୁ ନାହିଁ ମୋତେ ରୋଷେଇ କରିବାକୁ ବହୁତ ଭଲ ଲାଗେ ମୋ ମାଆଙ୍କଠାରୁ ହିଁ ମୁଁ ରୋଷେଇ ଶିଖିଛିି ମୋ ମାଆଙ୍କ ପାଇଁ ହିଁ ମୋତେ ରୋଷେଇ କରିବାକୁ ବହୁତ ଭଲ ଲାଗେ